ହଁ ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଛି ଯେପରିକି ଗାଁ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅର୍ଥ ଆସିବା ଦ୍ୱାରା ଗାଁର ସ୍ତ୍ରୀ ଲୋକମାନେ ଅନେକ କାର୍ଯ୍ୟ କରି ସେଥିରୁ ତାଙ୍କର ଜୀବିକା ନିର୍ବାହ କରିପାରୁଛନ୍ତି ଓ କୃଷି କ୍ଷେତ୍ରରେ ମଧ୍ୟ କୃଷକ ମାନଙ୍କୁ ବିଭିନ୍ନ ପ୍ରକାରର ଅର୍ଥର ସୁଯୋଗ ମିଳିଥିବାରୁ ତାଙ୍କର ଭଲ ଫସଲ ଅମଳ ହେଉଛି ଓ ସେହି ଫସଲ କୁ ସେମାନେ ବିକ୍ରି କରି ବହୁତ ପଇସା ଉପାର୍ଜନ କରିପାରୁଛନ୍ତି ଓ ନିଜର ଭରଣପୋଷଣ ମଧ୍ୟ କରିପାରୁଛନ୍ତି